ଆପଣ ଯଦି ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା କୌଣସି ଶିଳ୍ପ ବିଶିଷ୍ଟ ଯଦି କିଛି ଗୋଟେ ଜିନିଷ ଆପଣ ଆରମ୍ଭ କରିବାକୁ ଚାହୁଁଛନ୍ତି ଅର୍ଥନୀତିର ଯୋଗଦାନ କରେ କୃଷି ଉତ୍ପାଦନ ସେବା ଖୁଚୁରା ଇସ୍ପାତ ପ୍ରଦାନ ଆଲୁମିନିୟମ ଯାହା ବି ହେଉ ଯଦି ଆପଣ କିଛି ଗୋଟେ ଶିଳ୍ପରେ କିମ୍ବା କ୍ଷେତ୍ର ଗୁଡ଼ିକରେ ଯାହା ରାଜ୍ୟର ଅର୍ଥନୀତିର ଯୋଗଦାନ କରେ ଓଡ଼ିଶାର ପ୍ରମୁଖ ଶିଳ୍ପ ଯେମିତିକି ଆପଣ କହିପାରିବେ ନାଲକୋ ଆଦିତ୍ୟ ବିର୍ଲା ଆଦିତ୍ୟ ଆଲୁମିନା ବହୁତପ୍ରକାର ଶିଳ୍ପ ଅଛି ଯୋଉଁମାନେ କି ନିଜର ଅର୍ଥନୀତିକ ତାର ସେମାନଙ୍କର ବ୍ୟବସ୍ଥାର ସେମାନେ ଭାରତର କିମ୍ବା ଓଡ଼ିଶା ବାହାରର ମଧ୍ୟ ବିଭିନ୍ନ ଜାଗାରେ ସେମାନେ ଫେମସ୍ ହେଇକି ଅଛନ୍ତି ଯେମିତି ଆଦିତ୍ୟ ବିର୍ଲା ବହୁତସାରା ବହୁତ ସାରା କାମରେ କାର୍ଯ୍ୟରେ ସାହାଯ୍ୟ କରେ ବହୁତ ସାରା ପ୍ରୋଜେକ୍ଟର ଉତ୍ପାଦାନ କରେ ସବୁ ପ୍ରାୟ ସବୁ କମ୍ପାନୀ ତ ସେମ୍ ହେଇନଥାଏ ସବୁ କମ୍ପାନୀ ମଧ୍ୟ ଭିତରୁ ଗୋଟେ କମ୍ପାନୀ ବି ସେମିତି ଥାଏ ଯେଉଁଟାକି ଅର୍ଥନୀତିକ ମାଧ୍ୟମରେ ସେ ଯୋଗଦାନ କରି ରାଜ୍ୟର ଅତ୍ୟଧିକ ମାତ୍ରାର ଯେଉଁଠି ଶିଳ୍ପ ବିଭାଗ ସେମାନେ ଥାଆନ୍ତି ଶିଳ୍ପ ବ୍ୟବସାୟୀମାନଙ୍କର ମଧ୍ୟ ବହୁତସାରା ଖର୍ଚ୍ଚବାର୍ଚ୍ଚ ଥାଏ ଯେଉଁଦ୍ୱାରାକି ସେମାନେ ତାଙ୍କ ମାଗଣା ପାଇଁ ପେଡ୍ କିଣିପାରନ୍ତି